ଓଡ଼ିଶାର ପ୍ରମୁଖ ଚଳଚ୍ଚିତ୍ର ପ୍ରେକ୍ଷାଳୟ କିମ୍ବା ମଲ୍ଟିପ୍ଲେକ୍ସ ଗୁଡ଼ିକ କ'ଣ ଯାହା ନବୀନତମ ଚଳଚ୍ଚିତ୍ର ଦେଖାଯାଏ ଅବସ୍ଥାନ ଟିକେଟ୍ ମୂଲ୍ୟ ସୁବିଧା ସ୍କ୍ରିନ୍ ଆକାର କେଶରୀ ସୁବିଧା ଏଲେକ୍ସ ସିନେମା ଆଗରୁ ଓଡ଼ିଶାର ଚଳଚ୍ଚିତ୍ର ବନାଯାଏ ବହୁତ ପୁରୁଣାରେ ଚଳଚ୍ଚିତ୍ର ବନାଯାଇଛି କିନ୍ତୁ ଆଗ ଅପେକ୍ଷା ଏବେରୁ ଚାଲିଛି ଯେଉଁ ଚଳଚ୍ଚିତ୍ର ବହୁତ ଭଲ ସେ ଚଳଚ୍ଚିତ୍ର ଆମେ ଦେଖିପାରୁଛୁ ଆଗକାଳରେ ଚଳଚ୍ଚିତ୍ର ଆମେ ଦେଖି ପାରୁନଥିଲୁ ଗୋଟିଏ ଘରେ ଟି ଭି ଥିବ ଗାଁରେ ଗୋଟେ ଗାଁରେ ଟି ଭି ଥିବ ଗୋଟିଏ ହିଁ ଟି ଭି ଥିବ ଦଶ ବାରଜଣ ସବୁ ଗାଁ ସାରା ଲୋକ ଆସିକି ସେଇଠି ଦେଖୁଥିବେ ଦେଖିବା ପାଇଁ ବହୁତ କଷ୍ଟ ହେଉଥିଲା ଦେଖିପାରୁନଥିଲୁ ଆମେ ବହୁତ ଦେଖିବା ପାଇଁ ଟାଇମ୍ କାଢ଼ୁଥିଲୁ ଠିକ ଟାଇମ୍ରେ ଦେଖିପାରୁନଥିଲୁ ବହୁତ ଗୁଡ଼ିକ ଜିନିଷ କଟିଯାଉଥିଲା ଆମେ ଦେଖିପାରୁନଥିଲୁ କିନ୍ତୁ ଏବେକାର ଏବେ ଯେଉଁ ସମୟ ଆସିଛି ଆମ ଘରେ ଘରେ ଟି ଭି ଏଲ୍ ସି ଡ଼ି ଏଲ୍ ଇ ଡ଼ି ସବୁ ଆମେ ଦେଖିପାରୁ ଆଉ ଘରେ ନିଜ ନିଜ ମୋବାଇଲରେ ବି ବସିକି ଦେଖିପାରୁ ଯେଉଁ ଏତେ ସୁବିଧା ଆସିଯାଇଛି ସମସ୍ତଙ୍କ ପାଖରେ ଏବେ ଗୋଟିଏ ଗୋଟିଏ ମୋବାଇଲ ରହିଛି କାହା ପାଖରେ ଦୁଇ ଦୁଇଟା ମୋବାଇଲ ଥାଏ ରହିଛି ସେମାନେ ସବୁ ଦେଖିପାରୁଛନ୍ତି ନିଜେ ନିଜେ ମୋବାଇଲ ଧରିକି ଫିଲ୍ମ ସବୁ ଦେଖିପାରୁଛନ୍ତି ଚଳଚ୍ଚିତ୍ର ଦେଖୁଛନ୍ତି କିଛି ମେଗା ଧାରାବାହିକ ଗୁଡ଼ିକ ଦେଖି ଦେଉଛନ୍ତି ସାପ୍ତାହିକ ଧାରାବାହିକ ଗୁଡ଼ିକ ଦେଖୁଛନ୍ତି ନିଜ ମୋବାଇଲରେ ଏବେ ସବୁ ଜିନିଷ ମୋବାଇଲରେ ସବୁଜିନିଷ ଏବେ ସହଜ ସୁବିଧାରେ ଆସିଯାଉଛି ଆମେ ଦେଖିପାରୁଛୁ ବହୁତ ଗୁଡ଼ିଏ ଜିନିଷ ଏଲ୍ ଇ ଡ଼ି ମାଧ୍ୟମରେ ଦେଖୁଛୁ ଏଲ୍ ସି ଡ଼ି ମାଧ୍ୟମରେ ଦେଖୁଛୁ ଏଭଳି ଆମେ ହାତରେ ଧରି ମଧ୍ୟ ମୋବାଇଲରେ ବି ଆମେ ଚଳଚ୍ଚିତ୍ର ଗୁଡ଼ିକ ଦେଖିପାରୁଛୁ ବହୁତ ଭଲ ଭାବରେ ଦେଖିପାରୁଛୁ ଆଗ ଅପେକ୍ଷା ଏବେ ଚଳଚ୍ଚିତ୍ର ଗୁଡ଼ିକ ଦେଖିବା ବହୁତ ସୁବିଧା ହେଇଯାଇଛି